ହଁ ମୁଁ ତ ବାପାଜ ଅମଳରୁ ଦେଖିଯାଉଛି ବାପା ଦାଦା ଚାଷ କରୁଥିଲେ ହଁ ମୁଁ ବୁଲୁଥିଲି ଏ ବାପା ଆଜା ଗଲାପରେ ମୁଁ ତାଷ କରୁଥିଲି ମୁଁ କରୁଚି ବର୍ତ୍ତମାନ ଆଠ ବର୍ଷ ହେଲାଣି ଆ ଆଗରୁ ତ ଯେଉଁ ହଳ ଲଙ୍ଗଳ ଥିଲା ଆମେ ବଳଦ ରଖିକରି ଚାଷ କରୁଥିଲୁ ଆଗରୁ ଆଠ ଦଶ ବର୍ଷ କଥା ମୁଁ କହୁଛି ତାପରେ ବାପାଦ କରୁଥିଲେ ସେଇ କଳା ମାନେ ବଲ ହଳରେ କରୁଥିଲେ ଭାରି କଷ୍ଟ ହେଉଥିଲା ହଁ ବଳଦ ହଳ ଥିଲା ବିଲକୁ ନେଉଥିଲୁ ହଳ ବୁଲାଉଥିଲୁ ଝାଳ ନାଳ ଏକାଠି ଖରା ଜବର ହେଉଥିଲା ଭାରି କଷ୍ଟ ହେଉଥିଲା ଆଡ଼େ ମଜୁରିଆ ଧାନ କାଟିବେ ଧାନ ଆଣି ବାଇରେ ପକାଇବେ ବେଙ୍ଗଳାରେ ଫଳୁଥିଲା ଆଉ ଏବେ ଏବେ ଯେଉଁ ଚାଷ ହେଉଛି ହଁ ସରକାର ଭଲ ପ୍ଲାାନ୍ ଦେଲାଣି ମେସିନ୍ ବାହାରୁଛି ଧାନ ବାଡ଼ିଆ ମେସିନ୍ ବାହାରୁଛି ଆଉ ଧାନ କଟା ମେସିନ୍ ବି ହେଉଛି ମଣିଷ ବି ମିଳୁଛନ୍ତି ରୋଇବା ପାଇଁ ଆଡ଼ୁ ଅନ୍ୟ ଗାଁର ସବୁ ଲୋକ ଆସିଛନ୍ତି ଆମ ଗାଁରେ ସବୁ ଜଣେ ଜଣେ ଲୋକ ରଖୁଛନ୍ତି ଦଶ କୋଡ଼ିଏ ଲୋକ ରଖୁଛନ୍ତି ଆଉ ମଣିଷ ବି ମିଳୁଛନ୍ତି ସବୁ ସେ ମଣିଷ ମିଳୁଛନ୍ତି ସରକାର ଯେଉଁ ମେସିନ ସବୁ ବାହାର କରି ଅଛି ଧାନ ବାଡ଼ିଆ ମେସିନ ଧାନ କଟା ମେସିନ୍ ଏଥିରେ ଅସୁବିଧା କିଛି ନାହିଁ ଏବେ ଆଗକୁ ୟାଠୁ କେମିତି ଭଲ ହେବ ହଁ ଆଉଠୁ କେମିତି ଭଲ ହେବ ଆଉ ଆମେ ଚାଷ ସବୁ ସୁଖରେ ରହିବୁ ଆଉ ସାର୍ ହଁ ଧାନ ବାଡ଼ିଆ ମେସିନ୍ ଅଛି କିନ୍ତୁ ଧାନ କଟା ମେସିନ୍ ଆସୁଛି କିନ୍ତୁ ତିନି ପ୍ରକାର ମେସିନ୍ ଆସୁଛି କିଏ ଧାନ ଗୁଣ୍ଡ କରି ପକାଉଛି କିଏ ଭଲ କାଟୁଛି କିଏ କ'ଣ କରୁଛି ଆଉ ଘଣ୍ଟାକୁ ଏତେ ପଇସା ନ ହୁଅନ୍ତି ସବୁ ଲୋକ ଦେଇ ପାରୁନାହାନ୍ତି ଡର ହୁଅନ୍ତି ହାତରେ କାଟୁଛନ୍ତି

ଯାହା ଅଧିକା ମେସିନ ମେସିନ ପକେଇା ଆଗକୁ କେମିତି ଭଲ ଚାଷ କରିବୁ ଟିକେ ଆମ ପାଇଁ ଯୋଜନା କଲେ ଆମେ ଉପକୃତ ହେବୁ ଆଉ